ଏ ବ୍ୟାଗ୍ଟା ଆଣିଲି ଆଠ ଦଶଦିନ ହେଲା ଏତେ ଖରାପ ପଡ଼ିବ ବୋଲି ବି ମୁଁ ଭାବୁନଥିଲି କ'ଣ ଦେଖୁନ କେମିତି ତା'ଦେହରେ ପାଣି ବୋତଲ ପୂରାଇଲା ବେଳକୁ ସାଇଟି ଚିରିଯାଉଚି ଇଏ ଚେନ୍ ଗୁଡ଼ା କି ନଷ୍ଟ ହେଇଗଲା ଆଠଦିନରେ ତା'ଭିତର କପଡ଼ା ଏତେ ପତଳା ଦିଆହେଇଛି ବହି ପୂରାଇଲା ବେଳକୁ ଜାଲ ଭଳିଆ ହେଇଯାଉଛି କପଡ଼ା ଭଲ ଜିନିଷ କହିଲେ ଭଲ ଜିନିଷ ଭଲ ଜିନିଷ କହିଲେ ଭଲ ଜିନିଷ ଆଣିଲୁ ଭଲ ପଇସା ନେଲ ଭଲ ଜିନିଷ ଦେଲ କିନ୍ତୁ ଦେଖିଲ ଆଠ ଦଶଦିନ ବହୁ ବାଧିଲା ଭାରି କ'ଣ ଏମିତି ଖରାପ ପଡ଼ିବ ଜିନିଷ ଦୁଇ ତିନିମାସ ଇଉଜ୍ ନକଲେ ବ୍ୟବହାର ନକଲେ ଜିନିଷ ଗୁଡ଼ା ଖରାପ ହେଲେ ଇଏ ଲାଗିବନି ଛୋଟ ପିଲା ନେଇକି ଯାଉଛନ୍ତି ପାଣି ବୋତଲ ଠିକ୍ ସେ ଗଳି ପଡ଼ିଲାଣି ତଳ ଜାଲି ସିଲାଇ ଖୋଲିଗଲା ସିଏ ଗଳିପଡ଼ିଲା ଚେନ୍ ଗୁଡ଼ା ବି ଅଳ୍ପ ଆଠଦିନ ନଷ୍ଟ ହେଇଗଲା କମ୍ ସେ କମ୍ ଟିକିଏ ଭଲ କିନି ଜିନିଷ ହେଲେ ଟିକିଏ ବହୁତ ଭଲ ଲାଗନ୍ତା ସମସ୍ତେ ଟିକିଏ ମନଦେଇ ଇଏ କ'ଣ ଆଜିକାଲି ସମସ୍ତେ ଠକିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ କେମିତି ରାତାରାତି ମାଲ ହେଇକରି ଇଏ କରିଦେଲେ ଏମିତି କଲେ କ'ଣ ହବ ଗୋଟେ ଭଲ ଜିନିଷ ନ ଆଣିଲେ ହବ